ଆଜ୍ଞା ଆମର ଘର୍ ଚୁଆଁଟେ ଅଛେ ସେନୁ ଆଜ୍ଞା ଆମେ ଟୁଲୁ ମଟର୍ଟେ ଳଗେଇଛୁଁ ଆରୁ ସେତା ତା' ପାନ୍ ବ୍ୟବହାର୍ କର୍ସୁଁ ସେ ତା' ପାନ୍ ସେଟା ଆଜ୍ଞା ଆମର୍ ଟୁଲୁ ମଟର୍ ହାପ୍ ଇଞ୍ଚ ହାପ୍ ଏଚ୍ପିର ଗୋଟେ ଟୁଲୁ ମଟର ସେଠି ଲଗେଇଛୁ ଆରୁ ପାନ୍ ଉଠେଇକରି ସେ ପାନ୍ ଉଠଉଛି ସେ ଟାଙ୍କିକି ଆମର୍ ଟାଙ୍କି କି ଚଙ୍କଉଛୁ ଆର୍ ଟାଙ୍କିନୁ ତାପରେ ଘରେ ବ୍ୟବହାର କରୁଛୁ ନିତିଦିନିଆଟା ଇଟା ଆଜ୍ଞା ଆମେ ପୁରା ସେଇଟା ପାଇପ୍ ମାଧ୍ୟମରେ ଚଲଉଁଛୁ ପାନ୍ ଆଉ ସେନୁ ଟାଙ୍କି ନ ରଖୁଛୁ ପାଞ୍ଚ ଲିଟର୍ ଲାଗିଛି ଗୋଟେ ତାପରେ ସେନୁ ଆସୁଛି ଆମର୍ କିଚେନ୍କେ ଲାଟ୍ରିନ୍କେ ଏଇଟା ଲାଗିଛି ଆଉ ସେଇଟା ସେ କୂଅର୍ ପାନ୍କେ ଆମେ ଭଲ୍ଭାବେ ଏଇଟା ବ୍ୟବହାର କରୁଛୁ ଏନ୍ତା ଚାଲିଛି ଆରେ ଇଲେକ୍ଟ୍ରୋନିକ୍ ସାମାନ୍ ମଟର୍ ନାଇଁ ହେଲା ଆଜ୍ଞା କେନ୍ତା କରି ଏଇଟା ପାନ୍ ଚଢ଼ାବ ଆର୍ ଆଗରୁ ଆହୁରି ହିସାବ ଆଜ୍ଞା ଟିଣିଟିଣି କରିପାରୁନୁ ସେଥିଲାଗି ଆଜ୍ଞା ସଭିଏଁ ଯେନ୍ତା ହେଉଁଛେ ହେନ୍ତା କରୁଛୁ ଆଉ ତା' ମଟର୍ଟା ଲଗାଲୁ ଆର୍ ଚଲେଇକି ଉଠଉଛୁ ପାନ୍ ଟାଙ୍କିକୁ ନେଉଛୁ ଆର୍ ଚଲାଉଛୁ